ପ୍ରତ୍ୟେକ ଦେଶ ପ୍ରତ୍ୟେକ ରାଜ୍ୟରେ ଶିକ୍ଷାକୁ ଏଥିପାଇଁ ଗୁରୁତ୍ୱ ଦିଆଯାଏ କାରଣ ଜଣେ ଶିକ୍ଷିତ ଲୋକ କେବେବି ନିଜ ଦେଶକୁ ଖରାପ୍ ସ୍ଥିତିରେ ପହଁଞ୍ଚିବା ପାଇଁ ଦେବନି ଏବଂ ଲୋକମାନଙ୍କୁ ସବୁବେଳେ ଖୁସିରେ ଏବଂ ଭଲରେ ରହିବାର ଶିକ୍ଷା ଦେବ ଶିକ୍ଷାର ଶିକ୍ଷାର ଗୋଟିଏ ବହୁତ ଭଲ ଗୁଣ ହେଉଛି ଏହା କେବେ ବି ଅନ୍ଧବିଶ୍ୱାସ ଛୁଆଁ ଅଛୁଆଁ ଏଇସବୁକୁ କଥାରେ ବିଶ୍ୱାସ କରେ ନାହିଁ ଅନ୍ଧବିଶ୍ୱାସ ଯେମିତିକି ଆଗକାଳର ଲୋକମାନେ କିଛି ଖରାପ୍ ହେଲେ କି ସେମାନଙ୍କର କିଛି କ୍ଷତି ହେଲେ ଲୋକମାନଙ୍କୁ ବଳି ଦେଉଥିଲେ ଲୋକମାନଙ୍କୁ ନୁହଁ ପଶୁ ପକ୍ଷୀମାନଙ୍କୁ ବି ଅନେକ ଠାକୁରଙ୍କ ପାଖରେ ବଳି ଦିଆଯାଏ ଛୋଟ ଛୁଆମାନଙ୍କ ମଧ୍ୟ ବଳି ଦିଆଯାଏ କିନ୍ତୁ ବର୍ତ୍ତମାନ ସମୟରେ ଏହି ପ୍ରଥା ଆଉ ଚାଲୁନାହିଁ ଲୋକମାନେ କେବେ ବିି ଏବଂ ମଣିଷମାନଙ୍କୁ ବଳି ଦେଉନାହାନ୍ତି କାରଣ ଏହା ହେଉଛି ଗୋଟିଏ ଆଇନ୍ଗତ ଅପରାଧ ସେମାନଙ୍କୁ ଦଣ୍ଡ ମିଳେ ସେଥିପାଇଁ ଲୋକମାନେ ଏବେ ଛୁଆମାନଙ୍କୁ ବଳି ଦେବା ପାଇଁ ଡ଼ରୁଛନ୍ତି ଏବଂ ବଳି ଦେଉନାହାନ୍ତି ଏବଂ ଅନେକ ଶିକ୍ଷିତ ଲୋକ ଥିବାରୁ ସେମାନେ ଏହି କଥାକୁ ବିଶ୍ୱାସ କରୁନାହାନ୍ତି ଜାତି ପ୍ରଥା ଜାତି ପ୍ରଥା ହେଉଛି ଏହା କି ଯାହା ମୁଖ୍ୟତଃ ବଡ଼ ଜାତି ସାନ ଜାତି ଉଚ୍ଚ ଜାତି ଏହିସବୁରୁ ଆସେ ଉଚ୍ଚ ଜାତିର ଲୋକମାନେ ଭାବନ୍ତି ଯେ ନୀଚ୍ଚ ଜାତିର ଲୋକମାନଙ୍କୁ ଛୁଇଁବା କଥା ନୁହେଁ ସେମାନଙ୍କ ଘରକୁ ଯିବା କଥା ନୁହେଁ ସେମାନେ ପାଖରେ ଚାଲିଗଲେ କିମ୍ବା ତମ ଘର ପାଖରେ ଠିଆ ହେଲେ ସେଠି ଗୋବର ପାଣି ପକାଯାଏ ଏଇସବୁ ନୀତି ହଉଚି ଛୁଆଁ ଅଛୁଆଁ ନୀତି ଯୋଉମାନେ ଉଚ୍ଚ ଜାତିର ଲୋକମାନେ ତିଆରି କରିଥାନ୍ତି ଏବଂ ନୀଚ୍ଚ ଜାତିର ଲୋକମାନଙ୍କୁ ପୁରା ଗାଈଗୋରୁ ପଶୁ ପକ୍ଷୀ ହୀନ ବ୍ୟବହାର କରନ୍ତି ସେମାନଙ୍କୁ ଖାଇବା ମଧ୍ୟ କେବେ ଛୁଇଁକି ଦିଅନ୍ତିନି ଆଉ ସେମାନଙ୍କୁ ଯଦି କେବେ କିଛି ଖାଇବା ଦିଆଯାଏ ତାହେଲେ ଏଇଟାକୁ ସେମାନଙ୍କର ଦାନ ବୋଲି ସେମାନେ ଭାବନ୍ତି ସେଥିପାଇଁ ଛୁଆଁ ଅଛୁଆଁ ପ୍ରଥା ବି ଏବେ ଶିକ୍ଷିତ ସମସ୍ତେ ହୋଇଥିବାରୁ ଏଇ ପ୍ରଥା ମଧ୍ୟ ଚାଲୁନାହିଁ ଆଉ ଜାତି ପ୍ରଥା ମଧ୍ୟ ଚାଲୁ ନାହିଁ ଅନ୍ଧବିଶ୍ୱାସ ବି ଏବେ ନାହିଁ ସେଥିପାଇଁ ନିହାତି ଭାବରେ ଶିକ୍ଷା ଲୋକମାନଙ୍କ ମନରୁ ଏ ସବୁକୁ ଭାବ ଦୁର୍ଭାବ କୁ ଦୂର କରିଦେଉଛି